ମ୍ୟାଡମ୍ ନମସ୍କାର ମ୍ୟାଡମ୍ ମୁଁ ଏଠୁ ଜଣେ ପେସେଣ୍ଟ୍ କହୁଥିଲି ଏଇଟା ନୀଳାଚଳ ମେଡିକାଲ୍ ତ ଆଜ୍ଞା ମ୍ୟାଡମ୍ ମୋର ଗୋଟେ ଆଜ୍ଞା ମୋର ଗୋଟେ ଅସୁବିଧା ହେଇଯାଇଛି ମୋର ପେଟରେ ଷ୍ଟୋନ୍ ହେଇଛି ହ୍ୟାଲୋ ମୁଁ ଏପଟେ ହଁ ପେଟରେ ଷ୍ଟୋନ୍ ହେଇଛି ମୁଁ ଆଉ ଏପଟେ ଏପର୍ଯ୍ୟନ୍ତ ଡକ୍ଟରଙ୍କୁ ଦେଖାଇବାକୁ ଟ୍ରାଏ କଲି ଯେ ଆମର ଏ ଲୋକାଲ୍ରେ ତ ସେ ମାନେ ମୁଁ ତାଙ୍କୁ ଯାହା ଜାଣିଲି ଯେ ସିଏ ଠିକ୍ ସେ କିଛି କାମ କରିପାରିବେନି ତ ଅପରେସନ୍ ହେଇପାରିବନି ତ ମୋତେ ଆମ ଘରେ ବି ସମସ୍ତେ ରାଗିଲେ କହିଲେ ଯଦି ଏତେ ରିସ୍କ ଅଛି ତ ତମେ ବଡ଼ ମେଡିକାଲ୍ରେ କେଉଁଠି ଦେଖାଅ ଯେଉଁଟା କି ସେବା ମେଡିକାଲ୍ରେ କହିଲେ ଆପଣଙ୍କ ସେଇଠି ମେଡିକାଲରେ ସେ ମେଡିକାଲ୍ରେ ମ୍ୟାଡମ୍ ଫ୍ୟାସିଲିଟି କ'ଣ ଅଛି ଫ୍ୟାସିଲିଟି କ'ଣ ଅଛି ସେଇଠି ମ୍ୟାଡମ୍ ଆଜ୍ଞା ଆଉ ମେଡିକାଲ୍ରେ କେମିତି ମାନେ କ୍ଲିନ୍ଫ୍ଲିନ୍ ହେଉଛି ନା ନାହିଁ ସଫା ଅଛି ନା ନାହିଁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ହେଇପାରିବ ଆପଣଙ୍କ ପାଖରେ ଡକ୍ଟର କେ କେଉଁ କେଉଁ ଡେ'ରେ ଆସୁଛନ୍ତି କେଉଁ କେଉଁ ବାର ଆସୁଛନ୍ତି

ହଁ ମ୍ୟାଡମ୍ ମୁଁ ମୁଁ ମ୍ୟାଡମ୍ ଆଉ ମ୍ୟାଡମ୍ ମୁଁ ଏଇପଟେ ଅଲଟ୍ରାସାଉଣ୍ଡ କରିଦେଇଛି ତ ସେଇଠି ସେଇ ରିପୋର୍ଟ ଦେଖାଇଲେ ହେବ ନା ସେଇଠି ଆଉଥରେ ଅଲଟ୍ରାସାଉଣ୍ଡ କରିବା ପାଇଁ ପଡ଼ିବ ମୁଁ ମ୍ୟାଡମ୍ ଏପଟେ କରିଦେଇଛି ଏପଟେ କରିଦେଇଛି ମୁଁ ମୁଁ ଏଇଠି କରିଦେଇଛି

ହଁ ହଁ

ଆଜ୍ଞା ତ ମ୍ୟାଡମ୍ ଆଉ ସାର୍ କେବେ କେବେ ମଙ୍ଗଳବାର ଆଉ କେବେ ଆସୁଛନ୍ତି ମୋତେ ମ୍ୟାଡମ୍ ମଙ୍ଗଳବାର ଦିନ ସୁବିଧା ହେଉଛି ମୁଁ ମାନେ ଯାଇକି ଟିକେ ସାର୍ଙ୍କ ସହିତ କଥା ହେଇକି ଆସିଥିଲେ ଯଦି ହେଇଥାନ୍ତା ମାନେ ଫ୍ୟାମିଲିକୁ ନେଇକି ଗୁରୁବାର ଦିନ ଅପରେସନ୍ ପାଇଁ ମୁଁ ଯାଇଥାନ୍ତି ହଁ ହେଉ ହେଉ ଧନ୍ୟବାଦ ମ୍ୟାଡମ୍